କପଡ଼ା ସାମଗ୍ରୀ ହେଉଛି ଚାନ୍ଦୁଆ ପଟ୍ଟଚିତ୍ର ଏବଂ ଚାନ୍ଦୁଆରେ ଆମେ ସୁନ୍ଦର ସୁନ୍ଦର ଜଗନ୍ନାଥ ହାତୀ ଘୋଡ଼ା ଏବଂ ଫୁଲ ତିଆରି କରିଥାଉ ଏହିସବୁ ଚାନ୍ଦୁଆର କାରୁକାର୍ଯ୍ୟ ପଟ୍ଟଚିତ୍ର କଇଁଆ ମଞ୍ଜିରେ ଇଠା କଇଁଆ ମଞ୍ଜିରେ ଇଠା ତିଆରି କରି ଆମେ ପଟି ତିଆରି କରିଥାଉ ଏବଂ ତାକୁ ରଙ୍ଗ ଦେଇ ତା'ପରେ ଚିତ୍ର ଆଙ୍କିଥାଉ ସୁନ୍ଦର ସୁନ୍ଦର ଜଗନ୍ନାଥ ନବକୁଞ୍ଜର ସରସ୍ଵତୀ ଗଣେଶ ଲକ୍ଷ୍ମୀ ମୂର୍ତ୍ତି ସବୁ ମୂର୍ତ୍ତିମାନ ସବୁ କରିଥାଉ ଏହା ଆମ ସଂସ୍କୃତି ହସ୍ତଶିଳ୍ପ ଏବଂ କଳା ଅଟେ